ଆମ ଇନୁ ସ୍ୱାସ୍ଥ୍ୟର ବହୁତ ସୁବିଧା ଅଛେ ସୂଚକା ମାନେ ଅଛେ ଘରେ ଘର୍ ଘର୍ ଆଶାମାନେ ଆଉଛନ୍ ସୁବିଧା ଅସୁବିଧା ପଚାରୁଛନ୍ କିବା କୁଷ୍ଠ ରୁଗ ହେଲା ଯାହା ଭି ହେଲା ପଚରୁଛଁ ନଉଛନ୍ ଆଗ ହଉଛନ୍ ଉସ୍ ବି ଆଣଦଉଛନ୍ ଯଦି ବେଶୀ ସିରିଏସ୍ ହେଲା ଏଇ ପାଖେ ହସ୍ପିଟାଲ୍ ଅଛେ ଏକ କିଲୋମିଟର୍ ପାଖେ ଇହାଦେ ବି ବଡ଼ ବଡ଼ ହସ୍ପିଟାଲ୍ ଅଛେ ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ ଇହାଦେ ବହୁତ ବଡ଼ ହସ୍ପିଟାଲ୍ଟେ ଅଛେ ଖେଦାପାଲି ନ ସେନୁ ବେଶୀ ବଡ଼୍ କେସ୍ ହେଲେବି ସେନ୍ କି ନେଇକରି ଦେଖାଇକି ଆସି ପାର୍ବା ଉଷ୍ ବି ଫ୍ରି ମିଲୁଛେ ସୁବିଧା ବି ଭଲ ଅଛେ ସଫା ସୁତର୍ ବି ଅଛେ ଆଉ ସେନୁ ବହୁତ ଭଲ ସଫା ସୁତର୍ ଖାନା ପିନା ବି ଦଉଛନ୍ ଏନୁ ଯିଏ ବି ଯିବା ଏକ୍ଲା ଜଣେ ବି ଯିବା ଯାହାର୍ ଖେଈ ନାଇଁ ଥିବା ସେ ହସ୍ପିଟାଲ୍ ନୁ ଦେଖାଇ ହେଇକରି ଆସିପାର୍ବା ତାର୍ କିଛି ଅସୁବିଧା ନାଇଁହଏ ଏଥିର୍ ଲାଗି ଇହାଦେ କିଛି ଅସୁବିଧା ନାଇଁହେବା ଘର୍ ଘର୍ ଆଶାମାନେ ଆଉଛନ୍ ଆଉ ଫେଲରିଆ ର ଉଷ୍ କୁଷ୍ଠ ର ଉଷ୍ ଛାଉ ର ଉଷ୍ ମାନେ ଦଉଛନ୍ ପଚରିକରି ନଉଛନ୍ ଯେମିତି ଅଛି କିର୍ମିର କିମ୍ବା ପୁଲିଓର ସବୁଥିର ସୁବିଧା ମିଲୁଛେ ଇହାଦେ ସ୍ୱାସ୍ଥ୍ୟ ର ବହୁତ୍ ଧ୍ୟାନ ବି ଦଉଛନ୍ ସେମାନେ ହସ୍ପିଟାଲ୍ ବୋଲେ ବି ପାଖେଇ ଇହାଦେ ହେଲାନ